ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାର ପ୍ରଯୁକ୍ତି ବିଦ୍ୟା ଓ ଟେକ୍ନୋଲୋ ଟେକ୍ନୋଲୋଜି ଉପରେ ଟେ ଟେଲି ମେଡ଼ିସିନ୍ର ସଂଯୋଗ ଜିପିଏସ୍ ଆଧାରିତରେ ହୋଇପାରୁଛି ଏମ୍ଏଚୟୁ ଟ୍ରାକିଂ ଏଫଆରୟୁ ପ୍ରଥମ ରେଫରାଲ୍ ୟୁନିଟ୍ ମନିଟାରୀ ସିଷ୍ଟମ ମିଶନ୍ କନେକ୍ଟ ଏଚ୍ଆର୍ଏମ୍ଆଇଏସ୍ ମାନବ ସମ୍ବଳ ପରିଚା ପରିଚାଳନା ସୂଚନା ପ୍ରଣାଳୀ ଅନୁସାରେ କାର୍ଯ୍ୟ ଚାଲିଛି ଆମେ ଟେକ୍ନୋଲୋଜି ବ୍ୟବହାର କରି ଆମେ ଏବେ ହସ୍ପିଟାଲକୁ ଯାଉଛୁ ଏବଂ ସେଠାରେ ପଞ୍ଜୀକୃତ ହେବାଠାରୁ ଆରମ୍ଭ କରି ଯେପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ଅବସ୍ଥା ସ୍ୱାସ୍ଥ୍ୟ ଠିକ୍ ହେବା ପର୍ଯ୍ୟନ୍ତ ଆମେ ସେଠାରେ ଟେକ୍ନୋଲୋଜିର ବ୍ୟବହାର କରିପାରୁଛୁ ଏବଂ ଆମେ ଟେକ୍ନୋଲୋଜିକୁ ନିହାତି ଗୁରୁତ୍ୱ ଦେବା ଉଚିତ୍ ଟେକ୍ନୋଲୋଜି ବିନା ପ୍ରଯୁକ୍ତି ବିଦ୍ୟା ସ୍ୱାସ୍ଥ୍ୟ ସେବାରେ ବହୁତ ବାଧା ବାଧାବିଘ୍ନ ହୋଇପାରେ